ହଁ ମୋତେ ଲାଗୁଅଛି କି ଲକଡାଉନ ସମୟରେ ଲୋକମାନେ ମୋବାଇଲ ଆଉ ଲ୍ୟାପଟପର ବ୍ୟବହାର ଅଧିକ କରିଛନ୍ତି କାରଣ ସବୁକିଛି ଜିନିଷ ଅନଲାଇନ ମାଧ୍ୟମରେ ହିଁ ତ ସେହି ସମୟରେ ହେଉଥିଲା ବାହାରକୁ ବାହାରିବା ର କୌଣସି ବି ହୁଁ ସୁଯୋଗ ନଥିଲା କି ଉଚିତ ବି ନଥିଲା ସେ ସମୟରେ ବାହାରକୁ ବାହାରିବା ଅନଲାଇନ ସ୍କୁଲ ଅନଲାଇନରେ ପାଠ ପଢ଼େଇବାର ଯେଉଁ ଅଭିଜ୍ଞତା ମୋତେ ବହୁତ କିଛି ମିଳିଛି କାରଣ ସେ ସମୟରେ ଅନଲାଇନରେ ଆମେ ପିଲାମାନଙ୍କୁ ପାଠ ପଢ଼ାଉଥିଲୁ ଅନଲାଇନରେ ପାଠ ପଢ଼େଇବା ଅପେକ୍ଷା ମୋତେ ଲାଗେ ଯେ ଫେସ ଟୁ ଫେସ ଷ୍ଟୁଡ଼େଣ୍ଟମାନଙ୍କୁ ପଢ଼ାଇବାର ଯେଉଁ ଅଭିଜ୍ଞତା ସେଇଟା ଭଲ ଅନଲାଇନରେ ପଢ଼ାଇବାର ସେତେ ବି କିଛି ମାନେ ଅନଲାଇନରେ ଆମେ ପିଲାମାନଙ୍କୁ କେବଳ ଅଡିଓ ମାଧ୍ୟମରେ ପଢ଼ାଉଥିଲୁ ଭିଡିଓ ମାଧ୍ୟମରେ ନୁହେଁ ତେଣୁ ଅଡିଓ ମାଧ୍ୟମରେ ପଢ଼ାଇବାଟା ସେତେ ବି ମୋତେ କେଉଁ ସମୟରେ ନେଟୱର୍କର ପ୍ରୋବ୍ଲେମ ରହୁଥିଲା ତ କେଉଁ ସମୟରେ ପିଲାମାନଙ୍କ ସାଉଣ୍ଡର ପ୍ରୋବ୍ଲେମ ରହୁଥିଲା କିନ୍ତୁ ଅଫ୍ଲାଇନରେ ପଢ଼ାଇବାର ପିଲାମାନଙ୍କର ଫେସ ଟୁ ଫେସ ପଢ଼ାଇବାର ଅଭିଜ୍ଞତା ମୋତେ ବହୁତ ପସନ୍ଦ ଲାଗେ